ମୁଁ ସାଧାରଣତଃ ଖବର ଦେଖେ ମୋବାଇଲରୁ ବିଭିନ୍ନ ପ୍ରକାର ନ୍ୟୁଜ୍ ଚ୍ୟାନେଲ୍ରୁ କାରଣ ପ୍ରତ୍ୟେକ ଘଣ୍ଟାରେ ମୁଁ ଖବରଟା ଟିକିଏ ଅପଡ଼େଟ୍ ହେବା ପାଇଁ ଟିକିଏ ଦେଖେ ଆଉ ତା' ଛଡ଼ା ସମାଜ ପେପରଟି ମଧ୍ୟ ମୁଁ ସବୁଦିନ ପଢ଼େ ଏଥିରୁ ମୁଁ ମୁଖ୍ୟତଃ ରାଜନୈତିକ ବିଷୟ ବସ୍ତୁକୁ ଟିକିଏ ପଢ଼େ ଆଉ ଅର୍ଥନୈତିକ ବିଷୟବସ୍ତୁ ମଧ୍ୟ ପଢ଼େ ଆଉ ତାର ମଝି ପେଜ୍ ଯେଉଁ ଏଡ଼ିଟୋରିଆଲ ପେଜ୍ ଥାଏ ସେଗୁଡ଼ା ମୁଁ ପୁରା ପୁରା ଭାବରେ ପଢ଼ିଥାଏ ଆଉ ମୋବାଇଲରେ ଯେଉଁ ମେସେଜ ଦେଖେ ସେଥିରୁ ମଧ୍ୟ ଦେଶ ବିଦେଶ ଆମ ଅଞ୍ଚଳର ବିଭିନ୍ନ ପ୍ରକାର ଘଟଣାବଳୀକୁ ମଧ୍ୟ ସେଥିରୁ ଜାଣିପାରେ ଏଥିରେ ମୁଁ ଶେଷରେ କ୍ରିଡ଼ା ଆଉ ମନୋରଞ୍ଜନ ବିଭାଗଟା ପଢ଼େ ଆଉ ରବିବାର ଦିନ ଯେଉଁ ମନୋରଞ୍ଜନ ବିଭାଗଟା ଦିଏ ତାକୁ ମୁଁ ପୁରା ମାତ୍ରାରେ ପଢ଼ିଥାଏ ଏଇ ଯେଉଁ ଟିଭିରୁ ଯେଉଁ ମେସେଜ୍ ଆମେ ଦେଖୁ ଟିଭିରୁ ଯେଉଁ ନ୍ୟୁଜ୍ ଚ୍ୟାନେଲ୍ ଆମେ ଦେଖୁ ସେଗୁଡ଼ାକ ମଧ୍ୟ ମୋବାଇଲରେ ଉପଲବ୍ଧ ଥାଏ ତେଣୁ ଆଉ ଟିଭି ନଦେଖି ଆମେ ପ୍ରତ୍ୟେକ ଘଣ୍ଟାରେ ଏଇ ଯେଉଁ ମୋବାଇଲରୁ ମେସେଜ୍ ଜାଣି ନ୍ୟୁଜ୍ ଦେଖି ବିଭିନ୍ନ ଘଟଣାବଳୀ ବିଷୟରେ ଆମେ ଜାଣୁ ଏବଂ ଅନ୍ୟ ଲୋକମାନଙ୍କୁ ମଧ୍ୟ କହିଥାଉ ସାଙ୍ଗସାଥି ମଧ୍ୟ ଆମକୁ ଖବର ଦିଅନ୍ତି ଯେ ଆଜି ଏଇ ଖବରଟି ହେଲା ଆଜି ସେଇ ଖବରଟି ହେଲା ମୁଁ ମଧ୍ୟ ସେମାନଙ୍କୁ ଜଣେଇଦିଏ କ'ଣ କ'ଣ ଘଟଣା ଘଟିଛି